ଆମ ଅଞ୍ଚଳର କୃଷି ପଦ୍ଧତି ପ୍ରଥମେ ଅକ୍ଷୟ ତୃତୀୟାଠୁ ଆରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଦିନ ବଡ଼ି ସକାଳୁ ଉଠି ଆମ ଘରର ମୁରବୀ ଯେପରିକି ବାପା ବାପା ଉଠି ଲଙ୍ଗଳ ଜୁଆଳି ବଳଦ ଧୁଆ ଧୁଇ କରି ବଳଦମାନଙ୍କୁ ଗାଧୁଆ ପାଧୁଆ କରି ବିଲକୁ ନେଇଥାଆନ୍ତି ଏପରିକି ଅକ୍ଷି ଅକ୍ଷି ମୁଠି ଧାନ ମଧ୍ୟ ପ୍ରଥମ ବୁଣିବା ଧାନ ସେଦିନ ପୂଜା କରାଯାଏ ଘରୁ ପୂଜା କରାଯାଇ ବିହନକୁ ବିଲକୁ ନିଆଯାଇଥାଏ ସେ ବିଲରେ ହଳ ଲଙ୍ଗଳ ବୁଲା ସଇଲା ପରେ ପ୍ରଥମ ବିହନ ବୁଣାଯାଏ ସେହି ବିହନକୁ ପ୍ରଥମ ଅନୁକୂଳ ବିହନ କୁହାଯାଏ ବିହନ ବୁଣିଲା ପରେ ତାପରେ ଗଛ ଉଠିଲା ପରେ ସେ ଗଛକୁ ବା ବାରଣ କରାଯାଇ ବଛାଯାଏ କାରଣ ଧାନ ବାଳୁଙ୍ଗା ମଧ୍ୟରୁ ବଛା ଯାଏ ତାପରେ ଖତ ସାର ବିଷ ପକାଯାଇ ଗଛକୁ ଉନ୍ନତ କରାଯାଏ ଉନ୍ନତ ହେଲା ପରେ ଫଳ ଆସିଲା ପରେ ଫଳକୁ କିଛି ଦିନି ପରେ ତାକୁ ବାଉଁଶ୍ ବାଉଁଶ ଦିଆଯାଇ ସଜାଯାଏ ସଜାଇଲା ପରେ ସେ ବିହନକୁ କାଟି ଅମଳ କରାଯାଏ